ହଁ ଓଡ଼ିଆ ହେଉଛି ଆମର ମାତୃଭାଷା ଆମ ଓଡ଼ିଶାର ଭାଷା ଆମ ମାଁ ମାଟିର ଭାଷା ଏ ଓଡ଼ିଆ ଭାଷାଟି ଭାରି ମଧୁରିଆ ଭାଷା ଏ ଭାଷାଟି ଆମ ଓଡ଼ିଶାରେ ସବୁଆଡ଼େ ପ୍ରଚଳନ ହୁଏ ସମସ୍ତେ ଓଡ଼ିଆ ଭାଷାଭାଷିରେ ଆମେ କଥାବାର୍ତ୍ତା ହେଉ ତ ଯେମିତିକି ଆମର ଦୋକାନ ଖଣ୍ଡେ ଅଛି ଏଠି ଅନେକ ଭାଷାଭାଷିର ଲୋକ ରହୁଛନ୍ତି ତ ଦୋକାନକୁ ଆସନ୍ତି କିଏ ହିନ୍ଦୀରେ ଏମତି ସବୁ କଥାବାର୍ତ୍ତା ହୁଅନ୍ତି ତ ତାଙ୍କ ଭାଷା ଆମେ ବୁଝୁ ଆମ ତାଙ୍କୁ ଓଡ଼ିଆ ଭାଷାରେ କଥା ବୁଝାଇ ଦେଉ ତ ସେମିତି ଆମର ଅର୍ଥନୀତିରେ ବି ଭାଷା ଆମର ଏମିତି ହେଉଛି ଦୋକାନ ବଜାରରେ ଯେଉଁ ସବୁ ଲୋକମାନେ ଆସୁଛନ୍ତି ସେ ଯେଉଁ ଭାଷାରେ କଥା ହୁଅନ୍ତୁ ଆମେ ଆମ ଓଡ଼ିଆ ଭାଷାରେ ତାଙ୍କ ଭାଷାକୁ ବୁଝୁ ଓଡ଼ିଆ ଭାଷାରେ ତାଙ୍କୁ ମଧ୍ୟ ବୁଝାଇ ଦେଉ ଆଉ ରହିଲା ଏହି ଆମର ଓଡ଼ିଆ ଭାଷାକୁ ସରକାର ସ୍ୱୀକୃତି ଦେଇଦେଲେ ଯେମିତିକି ଇଏ ହେଲା ଜାତୀୟ ଭାଷା ଯେମିତିକି ଆମର ସବୁ ହିନ୍ଦୀ ହେଉଛି ଆମ ରାଷ୍ଟ୍ର ଭାଷା ଇଂଲିଶ୍ ହେଲା ଅର୍ନ୍ତଦେଶୀୟ ଭାଷା ସେମିତି ଓଡ଼ିଆକୁ ଆମର ସ୍ୱୀକୃତି ମିଳିଲା ଇଏ ହେଉଛି ଆମର ଜାତୀୟ ଭାଷା ତ ସେମିତି ଆମର ଓଡ଼ିଆ ଭାଷା ଭାରି ମଧୁରିଆ ଭାଷାଟିଏ ବାବା ଆମେ ସମସ୍ତେ ଆମର ପିଲାବେଳୁ ତ ଆମ ଜନ୍ମରୁ ଆମେ କଥା ହେଉଛେ ଆମେ ମାଁ ମାଟି ମାଁ ଉପରକୁ ଯେବେଠୁ ଆସିଲେ ତା'ରି ବାସ୍ନାରେ ଆମେ ସବୁପ୍ରକାର ଫଳଫୁଲରୁ ପାଇଲେ ଭାଷା ବି ସେଇଠୁ ଆମେ ପାଇଲେ ଛୋଟରୁ ଆମେ ବଡ଼ ହେଲେ ବଡ଼ ହୋଇକରି ଏବେ ଆମେ ସେ ଓଡ଼ିଆ ଭାଷାକୁ ଚଳପ୍ରଚଳନ କରୁଛେ ଯାହା ହେଉ ଖୁସି ଲାଗୁଛି ଏବେ ସବୁଆଡ଼େ ଓଡ଼ିଆ ଭାଷା ଯେମିତିକି ପ୍ରତି ଦପ୍ତର କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଲାଗୁ ହେବ ଓଡ଼ିଆରେ ଲାଗୁ ହୋଇଗଲା ଓଡ଼ିଆରେ ଦରଖାସ୍ତଠୁ ନେଇ ସବୁପ୍ରକାର ଓଡ଼ିଆରେ କାରବାର ହେବ ତ ସେଥିପାଇଁ ଟିକିଏ ଖୁସି ଲାଗୁଛି ବାପା ଆଉ ଓଡ଼ିଆ ଭାଷାକୁ ଆମର ସ୍ୱୀକୃତି ମିଳିଲା ଆଉ